ଭଗତ ସିଂ ଇଜ୍ ଦ ରିଭୋଲ୍ୟୁସନ୍ ଗୋଟେ ବୁକ୍ ଅଛେ ସେ ବୁକ୍ ମୋତେ ବହୁତ ଭଲ୍ ଲାଗ୍ସି ସେଟା ତାକର୍ ଜୀବନ୍ ଆଧାରିତ୍ ଉପରେ ସେ ବୁକ୍ଟା ଲେଖାହେଇଛେ ସେମାନେ ଆମର୍ ଦେଶ ହେଲେ କାଣା କରିନ୍ କାଣା ନାଇଁ କରି ସେମାନେ ଆମର୍ ଦେଶ୍ ହେଲେ ବହୁତ୍ କିଛୁ କରିଛନ୍ ଆମର୍ ଦେଶର୍ ଲାଗି ସେମାନେ ବଲିଦାନ୍ ବି ଦେଇଛନ୍ ବହୁତ୍ କମ୍ ବରଷ୍ରେ ସେମାନେ ଆମ୍କୁ ଛାଡ଼ିିବର ପଲେଇଲେ ଆର୍ ତାକର୍ ଲାଗି ଆମର୍ ଦେଶ୍ଟା ସ୍ଵାଧିନ୍ ହୋଇପାର୍ଲା ଜିନିଷ୍ଟା ବହୁତ୍ କମ୍ ଲୋଗ୍ ଜାନିଛନ୍ ଆଉ ସେ ହଉଛନ୍ ଆମର୍ ଦେଶ୍ର୍ ଗୁଟେ ବହୁତ୍ ଗର୍ବର ଲୋକଟେ ଯାହାକି ଆମେ ସଭିଏ ଭୁଲିଯେଇଛୁ ତ ମୁଇଁ ସବ୍କୁ ରେକମେଣ୍ଡ କରୁଛେ କି ସଭି ସେ ବୁକ୍ଟା ପଢ଼୍ବେ ଆଉ ଭଲ୍ସେ ଜାନ୍ବେ ଭଗତ୍ ସିଂର ତାକର୍ ଆତ୍ମଜୀବଣୀ କଥା ସେ